ହ୍ୟାଲୋ ଆପଣ ପରିବା ଦୋକାନୀ କହୁଛନ୍ତି ତ ମୁଁ ମୁଁ ଟିକେ ପରିବା ବିଷୟରେ ବୁଝି ବୁଝିବାର ଥିଲା ଆମର ଟିକେ ଭୋଜି ଅଛି ସେ ପରିବା ବିଷୟରେ ତ ଭୋଜି ପାଇଁ ସବୁ ପରିବାପତ୍ର ଯେତେ ସବୁ ପରିବାପତ୍ର କ'ଣ ସବୁ କେତେକ ମାନେ ସବୁ ପରିବା ରଖୁଛନ୍ତି ନା କିଛି ମାନେ ଆଉ ଏହି ଭେଣ୍ଡି ଟମାଟୋ ଏଗୁଡ଼ା ଲଙ୍କା ଫଙ୍କା ଲେମ୍ବୁ ଏଗୁଡା ସବୁ ରହୁଛି ତ ନାଇଁ ସବୁଥିରୁ ଅଧିକା ଅଧିକା ଯିବ ସବୁ ଫ୍ରେଶ୍ ଦରକାର କିନ୍ତୁ ଫ୍ରେଶ୍ ନଥିଲେ କିନ୍ତୁ ଭାରି ଅସୁବିଧା ହେବ ଫ୍ରେଶ୍ ରହୁଛି ତ ହଁ ତା'ହେଲେ ଆମର ସେହିଭଳିଆ ଯିବ ଆଳୁ ଯିବ ପନ୍ଦର କିଲୋ ନାଇଁ ସବୁ ଯିବ ଆମର ଆପଣ ଲେଖି ମାନେ ନୋଟ୍ କରି ଦିଅନ୍ତୁ ଆପଣ ଲେଖିଦିଅନ୍ତୁ କି ଆମର ଆଳୁ ପନ୍ଦର କିଲୋ ଖଣ୍ଡେ ଯିବ ଆଉ କଖାରୁ ଦଶ କିଲୋ ବାଇଗଣ ପନ୍ଦର କିଲୋ ଆଉ ଟମାଟୋ ଦଶ କିଲୋ ଆଉ ବି ବିନ୍ ପାଞ୍ଚ କିଲୋ ଆଉ ଲଙ୍କା କଞ୍ଚା ଲଙ୍କା ଦେଇ ଦେବେ ଗୋଟେ କିଲୋ ଦେଇ ଦେବେ ହଁ ସେଗୁଡ଼ିକ ଦେଇ ଦେବେ ଆଉ ମୋତେ ଟିକେ ସବୁ ଯେଉଁ କେତେ କ'ଣ କିଲୋ କେତେ ଗୋଟେ କିଲୋକୁ କେତେ ଟଙ୍କା କ'ଣ କହିଦେବେ ଟିକେ ଆଳୁ କିଲୋ କେତେ ରହୁଛି ହଁ ଆଉ ଆଉ ସାରୁ ଆମର ଦରକାର ଥିଲା ସାରୁ ତା'ହେଲେ ଆଠେ କିଲୋ ଲେଖିଦିଅନ୍ତୁ ହଁ ବାଇଗଣ କିଲୋ କେତେ ଆଉ ଭେଣ୍ଡି କିଲୋ ଆଉ ଲଙ୍କା କିଲୋକୁ କେତେ ଦୁଇଶହ ଟଙ୍କା ରହୁଛି ହଁ ଆଉ କଖାରୁ କିଲୋ କେତେ ହଁ ତ ଆମର କାଲି ସକାଳ ସୁଦ୍ଧା ଦରକାର ଟିକେ ହେଇ ପାରିବ ତ କାଲି ସକାଳ ସୁଦ୍ଧା

ମୁଁ ଆମର ଗୋଟେ ପି ପିଲା ଯିବ ସେ ପିଲା ତୁମ ଦୋକାନଠୁ ଆଣିକି ଆସିବ ଭାରି ଆଉ ପଇସା ଦେବ ପଇସା ହଁ ପଇସା ସବୁ ଦେଇକି ଆପଣଙ୍କ ଠାରୁ ଆଣିକି ଆସିବ ଭାରି ଆଉ ହଁ ହଁ ହଉ ତା'ହେଲେ ଆଉ କାଲି ଗଲେ କଲ୍ କରିବି ସକାଳୁ ହଉ ରଖୁଛୁ